ଆମେ ଜାଣୁ ଯେ ରୋଷେଇ କରିବା କେବଳ ମହିଳାମାନଙ୍କ କାମ ନୁହେଁ ପୁରୁଷମାନେ ମଧ୍ୟ ରୋଷେଇ କରିବା ଉଚିତ କାରଣ ମହିଳାମାନେ ଯେକୌଣସି କାର୍ଯ୍ୟ ମାନେ କାର୍ଯ୍ୟ କରିବାକୁ ଉଚିତ ସେମାନେ କେବଳ ରୋଷେଇରେ ମାନେ ରୋଷେଇ କରିବା ଉଚିତ ନୁହେଁ ପୁରୁଷମାନେ ଯେକୌଣସି କାର୍ଯ୍ୟ ପାଇଁ ବାହାରକୁ ଯାଆନ୍ତୁ କି ଯେକୌଣସି ଯାହାବି ହେଉ ସେମାନେ ଏକୁଟିଆ ଯେକୌଣସି ସ୍ଥାନରେ ରହିଲେ ସେମାନଙ୍କୁ ରୋଷେଇ କରିବା ପାଇଁ ପଡ଼ିବ ତ ସେମାନେ ବାହାରେ ରୋଷେଇ ନ କରି ଯଦି ବାହାରେ ଖାଇବା ଖାଇଲେ ତ ସେମାନେ ନିଜର ସ୍ୱାସ୍ଥ୍ୟ ମାନେ ଖରାପ ହୋଇପାରେ ଯାହା ବି ହୋଇପାରେ ଯଦି ସେମାନେ ନିଜେ ରୋଷେଇ କରି ଖାଇବେ ତ ସେମାନଙ୍କ ସ୍ୱାସ୍ଥ୍ୟ ମଧ୍ୟ ଠିକ୍ ରହିବ ଯଦି ଘରର ମହିଳାମାନେ ଯେକୌଣସି ସ୍ଥାନକୁ ଅସୁବିଧାରେ ତ ବୁଲିବା ପାଇଁ ହେଉ କି ଯାହା ବି ହେଉ ସେମାନେ ଯାଇଛନ୍ତି ଯଦି ପୁରୁଷମାନେ ରୋଷେଇ ଶିଖିଥିବେ ତ ସେମାନେ ବି ରୋଷେଇ କରିକି ଖାଇ ପାରିବେ ତ ମହିଳାମାନେ ନୁହେଁ ପୁରୁଷମାନେ ମଧ୍ୟ ରୋଷେଇ କରିବା ମାନେ କରିପାରିବା ବି ଉଚିତ